ହଁ ଭାଈ ଆପଣଙ୍କର ଫୋନ୍ ପେ' ଅଛି କି ଫୋନ୍ ପେ' ର ୟୁପିଆଇ ଆଇଡ଼ି ମୋତେ ଦିଅନ୍ତୁ ଆଉ ଆପଣଙ୍କ ନମ୍ବର ମୋତେ ଦିଅନ୍ତୁ ଯଦି ଆପଣଙ୍କ ପାଖରେ ଫୋନ୍ ପେ' ନାହିଁ ତ ଆପଣ ପଇସା କେମିତି ନେବେ ମୋତେ କୁହନ୍ତୁ ଆପଣ ସେମିତି ପେମେଣ୍ଟ ନେଇଯିବେ କି ଆପଣଙ୍କୁ ଫୋନ୍ ପେ' ରେ ଅନଲାଇନ୍ ପେମେଣ୍ଟ କରିବାକୁ ପଡ଼ିବ